ଆମର୍ ଭାରତୀୟ ଚଳଚିତ୍ର ମତେ ବହୁତ ଭାରି ବହୁତ ପସନ୍ଦ ଓଡ଼ିଆ ହେଉ ହିନ୍ଦୀ ହେଉ ବଙ୍ଗାଳୀ ସାଉଥ୍ ପିକ୍ଚର୍ ମୁଭି ବହୁତ ସାରା ମୁଁ ଦେଖିଛେଁ ବହୁତ ସୁନ୍ଦର ଆମର୍ ଚିତ୍ରଜଗତ ବାସ୍ତବିକ ଚିତ୍ର ଯେନ୍ ବିଷୟ ବସ୍ତୁକୁ ନେଇକରି ହୁଉ ଆଉ ମତେ ବେଶୀ ଭଲଲାଗ୍ଲା ହିନ୍ଦୀର ହମ୍ ସାଥ୍ ସାଥ୍ ହେ ହମ୍ ଆପ୍କେ ହୈ କୌନ ମୈନେ ପ୍ୟାର କିୟା ସେମିତିକିରି ଓଡ଼ିଆରେ ଅଛେ ଆମର୍ ଯିଏକି ମୋର ଫେଭରାଇଟ୍ ପ୍ରିୟ ସିଦ୍ଧାନ୍ତ ମହାପାତ୍ରଙ୍କର ସନ୍ତାନ କିଏ କାହାର ମତେ ବହୁତ୍ ପସନ୍ଦ୍ ଆଉ ହିନ୍ଦୀର ଅନୁ ମଲ୍ଲିକଙ୍କ ସଂଗୀତଜ୍ଞ ମତେ ବହୁତ ସୁନ୍ଦର୍ ଲାଗେ ଆଉ ଓଡ଼ିଆରେ ଅଭିଜିତ୍ ମଜୁମଦାର୍ ଆଉ ମୋର ସବୁଠୁ ପ୍ରିୟ ସିଙ୍ଗର୍ ମତେ ଯାହାର ସ୍ୱର ଶୁଣିବା ଲାଗି ସବୁବେଳେ ପସନ୍ଦ୍ ଉଦିତ ନାରାୟଣ୍ ହ୍ୟୁମାନ ସାଗର୍ ସୋନୁ ନିଗମ ଆଉ ଧାରାବାହିକରେ ଯଦି କହିବି ବହୁତ ଭଲ ଲାଗେ ଆଉ ସେ ଭିତ୍ରେ ମୋର୍ ମୈନେ ପ୍ୟାର୍ କିୟା ଇୟେ ମୋର ବହୁତ ପ୍ରିୟ